ହଁ ମୁଁ ଭାବେ କିି ଶିକ୍ଷିତ ଲୋକମାନେ ସବୁବେଳେ ଭଦ୍ର ବ୍ୟବହାର କରନ୍ତି ଓ ସବୁନୀତିକୁ ଭଲ ଭାବରେ ଅନୁସରଣ କରନ୍ତି କାହିଁକି ନା ଯିଏ ଶିକ୍ଷିତ ସେ ସବୁବେଳେ ଶିକ୍ଷିତ ବ୍ୟବହାର ହିଁ କରେ ଆଉ ଯିଏ ସବୁବେଳେ ଯିଏ ଶିକ୍ଷିତ ସବୁବେଳେ ଶିକ୍ଷିତ ବ୍ୟବହାର କରେ ସେ କେବେ ମଧ୍ୟ ଭୁଲ କାମ କରିପାରେ ନାହିଁ ଭୁଲ କାମ କରିପାରେ ନାହିଁ ସବୁବେଳେ ଭଦ୍ର ବ୍ୟକ୍ତିମାନେ ମଧ୍ୟ ଭଲ କାମ କରନ୍ତି କାହିଁକି ନା ଯିଏ ଶିକ୍ଷିତ ଯିଏ ଶିକ୍ଷିତ ବ୍ୟବହାର କରେ ସେ କେବେ ଭଦ୍ରାମି କରି ହିଁ ପାରିବ ନାହିଁ କାହିଁକି ଯିଏ ଶିକ୍ଷିତ ଓ ଯେ ଶିକ୍ଷିତର ବ୍ୟବହାର କରେ ତାହାକୁ ହିଁ ଆମେ ଭଦ୍ର ବୋଲି କହୁ ସେଥିପାଇଁ ଯିଏ ଶିକ୍ଷିତ ଯିଏ ଶିକ୍ଷା ଗ୍ରହଣ କରିଛି ଯିଏ ଶିକ୍ଷିତ ସିଏ ଭଦ୍ର ଭଦ୍ର ବ୍ୟକ୍ତି ମଧ୍ୟ ହେଇପାରିବ କାହିଁକି ନା ଯିଏ ଶିକ୍ଷିତ ଆମେ ତାକୁ ହିଁ ଭ ଭଦ୍ର ବ୍ୟକ୍ତି ବୋଲି କହିବା ସେଥିପାଇଁ ଯିଏ ଶିକ୍ଷିତ ଲୋକମାନେ ସବୁବେଳେ ଭଦ୍ର ବ୍ୟବହାର କରନ୍ତି ଓ ସବୁ ନୀତିକୁ ଭଲ ଭାବରେ ଅନୁସରଣ କରନ୍ତି ବୋଲି ମୁଁ ମୋ ମୁଁ କହେ ମୁଁ ମଧ୍ୟ କହେ ଓ ଲୋକମାନେ ମଧ୍ୟ କହନ୍ତି